ଜୀବନରେ ତ ଅନେକ କିଛି ଭୁଲ୍ ହୋଇଯାଇଥାଏ କିନ୍ତୁ ମୋ' ଜୀବନର ବହୁତ ବଡ଼ ଗୋଟିଏ ଭୁଲ୍ ଭିତରେ ମୋର କଲେଜ ଜୀବନଟା ରହିଯାଇଛି କଲେଜ ସମୟରେ ପାଠପଢ଼ିବା ବେଳେ ମୋ' ସାଙ୍ଗମାନଙ୍କ ସହିତ ମୁଁ ମିଶିକି ବହୁତ ବୁଲାବୁଲି କରୁଥିଲି ଫିଲ୍ମ ଦେଖିଯାଉଥିଲି ଯାହାଫଳରେ ମୋର ରେଜଲ୍ଟ ମଧ୍ୟ ଖରାପ ହୋଇଥିଲା କିନ୍ତୁ ସେ ସମୟରେ ମୁଁ ବୁଝିପାରିନଥିଲି ଯେ ମୁଁ ଯାହା କରୁଛି ତାହା ଭୁଲ୍ କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ମୋ' ରେଜଲ୍ଟ ଦେଖିଲି ସେ ସମୟରେ ମୁଁ ବୁଝିପାରିଥିଲି ଯେ ମୁଁ ଯାହା କରୁଛି ଭୁଲ୍ କାରଣ ସେ ସମୟରେ ମୋ' ସାଙ୍ଗମାନେ ବହୁତ ଅଧିକ ମାର୍କ ପାଇକି ସେମାନେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଚାଲିଗଲେ କିନ୍ତୁ ସେ ସମୟରେ ମୁଁ ଏଠାରେ ହିଁ ରହିଗଲି ଆଉ ସେହି ପରଠାରୁ ମୁଁ ନିଜେ ପ୍ରତିଜ୍ଞା କଲି ଯେ ମୁଁ କିପରି ତାଙ୍କ ଠାରୁ ଆହୁରି ଉନ୍ନତ କରିପାରିବି ଏବଂ ନିଜର ଆର୍ଥିକ ପୋଷଣ କରିପାରିବି ତେଣୁ ସେହି ପରଠାରୁ ମୁଁ ଶିକ୍ଷା ଗ୍ରହଣ କରିବା ଅର୍ଥାତ୍ ପାଠ ପଢ଼ିବା ଆରମ୍ଭ କରିଦେଲି ଆଉ ଯାହାଫଳରେ ଉଚ୍ଚ ଶିକ୍ଷା ଲାଭ କରିକି ଆଜି ଜଣେ ଶିକ୍ଷକ ଭାବରେ ଗଢ଼ି ଉଠିଛି ଏବଂ ସମାଜରେ ଏକ ସମ୍ମାନିତ ବ୍ୟକ୍ତି ଭାବରେ ପରିଗଣିତ ହୋଇପାରିଛି